ଏମିତିରେ ତ ଆମ ଘରେ ସବୁଦିନ ରୋଷେଇ ହେଉଛି ଯେଉଁ ରୋଷେଇ ହେଉଛି ଆମେ ଖାଇସାରିଲା ପରେ ଯୋଉ ଯେତିକି ସବୁ ବଳକା ହେଲା ସେଗୁଡ଼ା ସବୁ ଆମେ ରଖିଦିଆହେଉଛି ଯଦି ଆମର ଭାତ ଅଧିକା ହେଉଛି ତ ଆମେ ସେ ଭାତକୁ ଭାତ ଖାଇ ସାରିଲା ପରେ ଯେତିକି ବଳକା ହେଲା ପାଣି ଢାଳିକି ତାକୁ ରଖିଦିଆହେଉଛି ତା ପରଦିନ ଆମେ ପଖାଳ କରିକି ଖାଉଛୁ ପଖାଳ କରିକି ଖାଇଲା ଖାଇବା ଫଳରେ ପେଟ ଥଣ୍ଡା ହେଉଛି ପଖାଳ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପକ୍ଷେ ବହୁତ ଭଲ ତା ସହିତ ଆମର ଯୋଉ କ୍ଷୀର ଆମ କ୍ଷୀର ପିଇସାରିଲା ପରେ ଯଦି ଆମର ଅଧିକ ହଉଚି ତ ତାକୁ ମାଆ ମାନେ ଦହି କରିକି ରଖିଦିଅନ୍ତି ଦହି କରିକି ରଖିଦେଲା ଫଳରେ ଆମେ ଦହି ସରବତ୍ ଖାଇପାରୁଛେ ତା'ପରେ ଦହିକୁ ଭାତ ସାଙ୍ଗରେ ବି ଆମେ ଖାଇପାରୁଛୁ ଆଉ ଆଉ ସବୁ ଯାହା ବଳକା ହେଲା ତାକୁ ରଖିକି ତା ପରଦିନ ବି ଆମେ ଖାଇପାରୁଛୁ